ହଁ ହ୍ୟାଲୋ ନମସ୍କାର୍ ହଁ ଭଲ ଅଛି

ହଁ ସେଇ ତ ଓଲଟା ପାଲଟା କାମ କରିଛି ଆମର ପୁରୁଣା ସରକାର ଯିଏ ଥିଲେ ସିଏ ତ ଭଲ ଥିଲେ ସବୁ ସୁବିଧା କରିଥିଲେ ଆଉ ଏବେ ତ ହଁ ଏବେ ତ ସବୁ ଦର ଦାମ୍ ବି ସବୁ ବଢ଼ାଇ ଦଉଛନ୍ତି ମୋହନ ମାଝି

ଆଉ ସେଇ ଯଉ ମାନଙ୍କ ଘରେ ବେମାର ଲୋକ ଅଛନ୍ତି ଆମ ଭଳିଆ ବେମାରିଆ ଲୋକ ଆମ ଭଳିଆ ଗରିବ ଲୋକ କେମିତି ବାହାରେ କେଉଁଠି କେଉଁ ବଡ଼ ହସ୍ପିଟାଲ୍ରେ ଆମେ ତ ଦେଖାଇ ବି ପାରିବୁନି ସେ କାର୍ଡ଼୍ଟା ଥିଲା ବୋଲି ଆମକୁ ସୁବିଧା ହଉଥିଲା ଦେଖାଇ ପାରୁଥିଲୁ ଯାଇକି ଏବେ ହୁଁ ଚାଲୁନ ନହେଲେ ଆମେ ସେ ମୋହନ ମାଝି କି ହଟାଇକି ଆମର ସେଇ ନବୀନ ସରକାରକୁ ନେଇ ଆସିବା କିନ୍ତୁ ଆମେ ଯୋଉ ଯେତେବେଳେ ୟୁଟ୍ୟୁବ୍ରେ ଦେଖୁଥିଲୁ ଛଅ ମାସ ଭିତରେ କେତେବେଳେ ତିନି ମାସ ଭିତରେ ବି ତ ଦେଖଉଥିଲା ଆମର ନବୀନ ବାବୁ ଆଉ ଥରେ ଆସୁଛନ୍ତି ବୋଲି ସେଇଟା କ'ଣ ସତ କି ନବୀନ ବାବୁ ଆଉଥରେ ଆସିପାରିବେ ହୁଁ ଆଉ ସେଇ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଆମେ ଟିକେ କଷ୍ଟ ମଷ୍ଟେ ଟିକେ ଚଳିବାକୁ ପଡ଼ିବ ଆଉ କ'ଣ କରିବା ଦର ଦାମ୍ ବଢ଼ଉଛନ୍ତି ସବୁ ଇଏ କରୁଛନ୍ତି ଆମେ ବେଶୀ ଆମ ଭଳିଆ ଲୋକମାନେ ବେଶୀ ହଇରାଣ ହଉଚୁ ନା ଆଉ ଯେଉଁ ମାନଙ୍କର ଲୋକଙ୍କର ଆଜିକାଲି ଥାଇ କି ବି ସେମାନେ ବି ମୋହନ ମାଝି ଉପରେ ବି ରାଗୁଛନ୍ତି ଏତେ ଦରଦାମ ବଢ଼େଇ ଦେଲା ବୋଲି ହଁ ପିଆଜ କିଲେ ବି ଚାଳିଶି ପଚାଶ ଟଙ୍କା ଅଦା ଶହେ ଗ୍ରାମକୁ ଷାଠିଏ ଟଙ୍କା ରସୁଣ ଶହେ ଗ୍ରାମକୁ ସତୁରୀ ଟଙ୍କା ତାହେନେ ସେଥିରେ ଖାଇବୁ କ'ଣ ଏଥର ଖାଲି ଲୁଣ ଲଙ୍କା ଲେମ୍ବୁ ଏଥର ମୁଁ ଭାବୁଛି ମୋହନ ମାଝି କୁ ବି ଡାକିବା ତାକୁ ବି ପଖାଳ ଭାତ ଲୁଣ ଲଙ୍କା ଦେବି ହଁ ସିଏ ବି ତ ଜାଣିବ ନା ଆମେ କେମିତି ଚଳୁଛୁ କ'ଣ କରୁଛୁ ହଁ ସିଏ ସିନା ମନ୍ତ୍ରୀ ହେଇଗଲେ ଆମକୁ ତ ମାନେ କାଟିଦେଲ କି ଆଜ୍ଞା ହଉ କୁହନ୍ତୁ ନା ହଁ ଆଉ ଯେଉଁ ଯେଉଁ ରାଶନ କାର୍ଡ଼୍ ବି ଥିଲା ସେମାନଙ୍କର ବି ଅଧା ଲୋକଙ୍କର ବି କେତେ ରାଶନ କାର୍ଡ଼୍ ବି କଟି ଯାଉଛି ଆଉ ଆମର ତ ଟୋଟାଲି ହିଁ ରାଶନ କାର୍ଡ଼୍ ହିଁ ନାହିଁ ନା ଆମେ କେମିତି ଚଳୁଛୁ ଆମେ ସେଇଟା ଆମେ ନିଜେ ଜାଣିଛୁ ଆମର ହଁ ହଁ ହଁ ସେ ପୁଣି ବାଛି ବୁଛି କି ଲୋକଙ୍କୁ ଦବ ଯେତିକି ସବୁ ଆସିବ ତା ଭିତରୁ ପୁଣି ବାଛି ବାଛି କି ଦବ ଆଉ ମାନେ ଅତି ଗରିବ ମାନଙ୍କୁ ଦବ ରାଶନ କାର୍ଡ଼୍ ବହୁତ ହଇରାଣ ହେବେ ଲୋକ ମାନେ ଏଇ ମୋହନ ମାଝି ଆସିବା ଠାରୁ ସବୁ ସମସ୍ତେ ମୋହନ ମାଝି କୁ ତ କହୁଛନ୍ତି ଆସିଲା ଓଡ଼ିଶା ମାନେ ଆସିକିରି ବି ସମସ୍ତେ କିନ୍ତୁ ଏ ପର୍ଯ୍ୟନ୍ତ ଲୋକ ମରିଯିବେ ସିନା ନବୀନକୁ କେହି ଭୁଲିବେନି ନବୀନ ବାବୁଙ୍କୁ ହୁଁ ସେୟା କରିବା ଗୋଟେ ସାମାନ୍ୟ ଗୋଟେ ବୁଢ଼ୀ ଲୋକ ଟେ ରୋଷେଇ କରୁଥିଲା ନବୀନ ବାବୁ ହାରିଗଲେ ବୋଲି ତାକୁ ହାର୍ଟଚୋକ୍ ହେଇଗଲା ସେ ସାଙ୍ଗ ସାଙ୍ଗ ମାନେ ଡେଥ୍ କରିଗଲା ହୁଁ

ହଁ ଆଉ କ'ଣ କରିବା ମୋହନ ମାଝି ତ ଏତେ ରେଟ୍ ଦରଦାମ ବଢ଼ଉଛି ତାହେଲେ କ'ଣ କରିବା ଷ୍ଟ୍ରାଇକ୍ କରିବା ଆମେ ବି ଚଳିପାରିବୁନି ନା ହଁ ଷ୍ଟ୍ରାଇକ୍ କରିବୁ କାହିଁ ଏତେ ଦରଦାମ ବଢ଼ଉଛନ୍ତି ଆମେ କେମିତି ଖାଇବୁ ଆମେ କେମିତି ଚଳିବୁ ଆମ ଛୁଆ ପିଲା କେମିତି ପୋଶିବୁ ହଁ ସେଇଟା ବି ତ ଦେଖିବାର ଅଛି ନା

ହଉ ରଖୁଛି